ଦେଖନ୍ତୁ ମୁଁ କ୍ୟାମେରା ବ୍ୟବହାର କରିବା ସମୟରେ ବହୁତ ଫଟୋ ହୁଏ ଏବଂ କିଛି ମାତ୍ରାରେ ଭିଡ଼ିଓ କିମ୍ବା ରିଲ୍ ମଧ୍ୟ ସୁଟ୍ କରିଥାଏ ଏବଂ ସେଇଟାକୁ ସୋସିଆଲ୍ ମିଡ଼ିଆରେ ମଧ୍ୟ ଅପଲୋଡ଼୍ କରେ ଏବଂ ଆପଣମାନେ ମଧ୍ୟ ତ ଜାଣିଥିବେ କି ଆଜିକାଲି ସମସ୍ତେ କ୍ୟାମେରାରେ ବହୁତ ଗୁଡ଼ାଏ ଫଟୋ ହେଉଛନ୍ତି କିମ୍ବା ରିଲ୍ ମଧ୍ୟ ସୁଟ୍ କରୁଛନ୍ତି ଏବଂ ତାହାକୁ ନେଇକି ସେମାନେ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରୁଛନ୍ତି ଏବଂ ମୁଁ ମୁଁ କ୍ୟାମେରା ବ୍ୟବହାର କରେ କାହିଁକିନା ମୋତେ ମଧ୍ୟ କ୍ୟାମେରା ଚଲାଇବାକୁ ବହୁତ ଭଲ ଲାଗେ ଏବଂ ମୁଁ ବହୁତ ସମୟରେ ଆମର ନେଚର୍ର ଫଟୋ ମଧ୍ୟ ଉଠାଏ ଏବଂ ତାହା ମୋତେ ମାନେ କ୍ୟାମେରାରେ ମୋତେ ଫଟୋ ଉଠାଇବା କିମ୍ବା କୌଣସି ଜିନିଷକୁ ସୁଟ୍ କରିବା ତାହା ବହୁତ ଭଲ ଲାଗେ ଏବଂ ଏବଂ ମୋ ମୋ କ୍ୟାମେରା ନାଁ ହେଲା ନିକନ୍ ଯାହାକି ଅନ୍ୟ କ୍ୟାମେରା ମାନଙ୍କ ଠାରୁ ଭିନ୍ନ